ମୋ ଜାଣିବା ହିସାବରେ ଡାଇରିଆ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ ପ୍ରଥମ ପେଟ ଗରମ ହୋଇଥିଲେ ଝାଡ଼ା ହୋଇଥାଏ ଏବଂ ଦ୍ଵିତୀୟ ଖାଦ୍ୟ ହଜମ ନହେଲେ ଝାଡ଼ା ମଧ୍ୟ ହୋଇଥାଏ ତାକୁ ବଦହଜମି କୁହାଯାଏ ବଦହଜମି ହେଲେ ସୋଡ଼ା ଆଉ ଲେମ୍ବୁ ଫାଳେ ମିଶେଇକି ଖାଇଲେ ତାହା କମ୍ ହୋଇଥାଏ ଏବଂ ପେଟ ଗରମ ହେଲେ ଆମେ ଘରେ ପଖାଳ ଭାତ ଖାଇଥାଉ ଲେମ୍ବୁପାଣି ମଧ୍ୟ ପିଇଥାଉ ଅତ୍ୟଧିକ ଗାଧେଇଥାଉ ଏବଂ ଓ ଆର ଏସ୍ ପାଣି ବନେଇକି ମଧ୍ୟ ପିଇଥାଉ ଆଉ ସେସବୁ ଭଲ ହେବାପାଇଁ ପଳାଶ ଫୁଲ ସାତଟା ଗୋଲମରିଚ ଏବଂ ଦୁବ ଚେରର ପେଷ୍ଟ ବନେଇ ଦିନକୁ ଦୁଇଥର ଖାଇଲେ ଏବଂ ଏହା କଣ୍ଟିନ୍ୟୁ ତିନିଦିନ ପର୍ଯ୍ୟନ୍ତ କଲେ ତାହା ବହୁତ ଭଲ ହେଇଥାଏ ଏଥିରେ ଡାଇରିଆ କମିଥାଏ ଏବଂ ଡାଇରିଆ ହେଲେ ମଣିଷକୁ ଅଧିକ ପାଣି ଦରକାର ହୋଇଥାଏ ତାକୁ ହାଇଡ଼୍ରେଟେଡ଼୍ ରହିବାପାଇଁ କୁହାଯାଇଥାଏ ଆଉ ଘରୋଇ ଉପଚାର ଛଡ଼ା ଆମେ ହସ୍ପିଟାଲ ଯାଇ ମଧ୍ୟ ଡକ୍ଟରଙ୍କ ପାଖରୁ ପରାମର୍ଶ ନେଇପାରିବା ଦୁଇ ଲିଟର୍ ପାଣି ପିଇବା ଆବଶ୍ୟକ ଚବିଶ ଘଣ୍ଟାରେ ମାନେ ଦିନକୁ ଦୁଇ ଲିଟର୍ ପାଣି ପିଇଲେ ତାହା ଟିକିଏ କମିଥାଏ ଡାଇରିଆ